ହ୍ୟାଲୋ ବିକୁ ରେସ୍ତୋରାଁ କହୁଛନ୍ତି ଆପଣଙ୍କୁ ଯେଉଁ ମୁଁ କହିଥିଲି ବରା ଆଳୁଚପ ସିଙ୍ଗେଡ଼ା ଆଉ ଦୋସା ପାମ୍ପଡ଼ ସବୁ ପଠେଇଥିଲେ ଆପଣ ସେଇ ଜିନିଷ ସବୁ ପାମ୍ପଡ଼ ନଷ୍ଟ ହୋଇଯାଇଛି ବରା ଆଳୁଚପ ସବୁ ଗୁଣ୍ଡ ହୋଇଯାଇଛି ତେଣୁକରି ଆମ ଘରେ କୁଣିଆ ଅଛନ୍ତି ହେରା ଖାଇବେ କଣ ତେଣୁକରି ଆପଣ କଣ କରନ୍ତୁ ଆପଣଙ୍କ ପିଲାଙ୍କୁ ପଠେଇକି ଏସବୁ ଫେରସ୍ତ ନିଅନ୍ତୁ ଫେରେ ଭଲ ଜିନିଷ ଆଣି ପଠାନ୍ତୁ